ମୁଁ ଅନ୍ୟ ଅଞ୍ଚଳକୁ ବେପାର କରିବାକୁ ଗଲେ ଅନ୍ୟ ସେ ଅଞ୍ଚଳର ବେପାରୀମାନଙ୍କ ସହିତ କଥାବାର୍ତ୍ତା କରିଥାଏ ସେମାନେ ବି ଠିକ୍ ବୁଝାସୁଝା କରିସାରିଲାପରେ ଆସିକି ଏ'ଠୁ ଜିନିଷପତ୍ର ପନିପରିବା ଯାହାବି ନିଅନ୍ତି ଆଉ ମୋର ବି ଅଧିକ ଜାଗା ଚିହ୍ନା ବି ଅଛନ୍ତି ଯେଉଁମାନେକି ମୋ ସହିତ କଣ୍ଟାକ୍ତ କରିକି ବି ଭଲ ମାନେ ଜିନିଷର ରେଟ୍ କେମିତି କଣ ଦର ବୁଝିନିଅନ୍ତି ସେ ଅନୁସାରେ ନେଇକି କହିଲେ ମୁଁ ଯାଇକି ପହୁଞ୍ଚାଇଦିଏ ବା ସେଇ ଜାଗାକୁ ମୁଁ ନିଜେ ଯାଇକି ଦେଇକି ଆସେ